ମୋର ସେମିତି ନୃତ୍ୟ ପ୍ରତି କୌଣସି ସ୍ମରଣୀୟ ପ୍ରଦର୍ଶନ ସେମିତି କିଛି ନାହିଁ କିମ୍ବା ସେତେବେଳେ ସ୍କୁଲ୍ କଲେଜ୍ ମାନଙ୍କରେ ସେମିତି ଝିଅମାନଙ୍କ ପ୍ରତି କୌଣସି ସୁବିଧା ମିଳୁ ନଥିଲା ବର୍ତ୍ତମାନ ମିଳୁଛି ତଥାପି ଝିଅମାନେ ଆଗକୁ ଯିବା ପାଇଁ ହେଲେ କିଛି ସରକାରଙ୍କର ସୁବିଧା ମଧ୍ୟ ଦରକାର ତା'ପରେ ଝିଅମାନେ ବାହାରକୁ ବାହାରିଲେ ନୃତ୍ୟ ଗୀତରେ କଲେ ସାହି ପଡ଼ିଶା ଏମିତି ଏଣୁ ତେଣୁ କଥାବାର୍ତ୍ତା କରୁଛନ୍ତି ସେଥିପାଇଁ ଝିଅମାନଙ୍କୁ ବାହାରକୁ ଛାଡ଼ିବାକୁ ମଧ୍ୟ ଭୟ ଲାଗୁଛି